ମହିଳାମାନେ ନୃତ୍ୟ ଶିଖିବା ଦ୍ୱାରା ବହୁତ କିଛ଼ି ତାଙ୍କୁ ଅସୁବିଧାରେ ସମ୍ମୁଖୀନ ହୋଇବାକୁ ପଡ଼ିଥାଏ ଲୋକଙ୍କର ଭିନ୍ନଭିନ୍ନ କଥା ସହିବାକୁ ପଡ଼ିଥାଏ ଯିଏକି ଲୋକମାନେ କୁହନ୍ତି ଏମତି ନାଚିଲା ସେମତି ନାଚିଲେ କି କୌଣସି ମନୋରଞ୍ଜନ ଫଙ୍କସନ୍ କଲେବି ଲୋକ କୁହନ୍ତି ହେ ତାଙ୍କ ଝିଅ ଏମତି ହେଲା ତାଙ୍କ ବୋହୂ ଏମତି ହେଲା ଏମତି ବହୁତ୍ କିଛି ସମାଜ ଆଗରେ ତାଙ୍କୁ ସମ୍ମୁଖୀନ କରିବାକୁ ପଡ଼ିଥାଏ ସମାଜ ପ୍ରାୟତଃ ସମର୍ଥନ କରନ୍ତିନି ମହିଳାମାନେ ଯେହେତୁ ତାଙ୍କୁ ଯେତିକିର ଆବଶ୍ୟକ ଘରେ ରହି ହିଁ ସେତିକିରେ ସେମାନେ ବେସିକାଲି ଅନୁରୋଧ କରନ୍ତି କିନ୍ତୁ ଗାଁ ଗାଁରୁ ବାହାରି ଯେଉଁ ଡାନ୍ସ କରିବା ନୃତ୍ୟ ନୃତ୍ୟ କରିବା ଯେଉଁ ରିଲ୍ସ ସବୁ ବନେଇବା ଏଇସବୁ କେଉଁ ସମାଜ ଗ୍ରହଣ କରେ ନାହିଁ ମ ଯେହେତୁ ମହିଳାକାଳେ ଲୋକଙ୍କୁ ଇମେଜ୍ ଖରାପ୍ କରିବ ଫ୍ୟାମିଲିର ଇମେଜ୍ ସେଇଥିପାଇଁ ଫ୍ୟାମିଲି ଲୋକ ପ୍ରାୟ କରି ମାକ୍ସିମମ୍ ଫ୍ୟାମିଲି ଲୋକ ହିଁ ବାରଣ କରନ୍ତି ଏସବୁ ନୃତ୍ୟଙ୍କ ପ୍ରତି ଦୂରେଇ ରହିବାକୁ ବହୁତ କିଛି ଗାଁ ଲୋକ ବନ୍ଧୁବାନ୍ଧବଙ୍କ ଲୋକ ସାଙ୍ଗସାଥୀଙ୍କ ଲୋକ ମାନଙ୍କର କଥା ଶୁଣିବାକୁ ପଡ଼ିଥାଏ ଗୋଟେ ମହିଳାକୁ ନୃତ୍ୟ କରିବାକୁ ହେଲେ ତାଙ୍କୁ ନିଜ ଭିତରେ କିଛି ଦୃଢ଼ ଆଣିବାର ଅଛି ଯିଏକି କା ଲୋକଙ୍କର କଥା ତ ନିଶ୍ଚିତ ହିଁ ଶୁଣିବାକୁ ପଡ଼ିବ ଯଦି ତାଙ୍କ ମନରେ ହିଁ ସେହି ଭାବନା ଦୂର ହେଇଯାଏ ଯେ ଲୋକଙ୍କ କଥା ଶୁଣିଲେ ତାହେଲେ ସେ ଆଗକୁ ନୃତ୍ୟ ପରିବେଶଣ କଲେ ତାଙ୍କୁ ହିଁ ଜଣାପଡ଼େନି କିନ୍ତୁ ଲୋକଙ୍କର କଥା ବହୁତ କିଛି ଶୁଣିବାକୁ ପଡ଼ିଥାଏ ସମାଜ ପ୍ରତି ସମାଜର ମହିଳାଙ୍କ ପ୍ରତି ବହୁତ କିଛି ଭାବନା ଆସିଯାଏ ଇଏ ନୃତ୍ୟ କରୁଛି ଲୋକଙ୍କ କଥା ଶୁଣିବାକୁ ପଡ଼ୁଛେ ସମର୍ଥନ କରନ୍ତି ନାହିଁ ହେ ସିଏ ସେମତି ନାଚିଲେ ସେମତି ଇଏ କଲେ ସେଥିପାଇଁ ମହିଳାଙ୍କୁ ବହୁତ କିଛି ସମାଜ ଆଗରେ ସମ୍ମୁଖୀନ ହବାକୁ ପଡ଼ିଥାଏ ଲୋକଙ୍କ କଥା ସମର୍ଥନ କରନ୍ତିନି ପ୍ରାୟ ପ୍ରାୟ ଘରେ ଲୋକ ବନ୍ଧୁବାନ୍ଧବ ଏମାନଙ୍କ କଥା ଏମାନେ ବହୁତ୍ ସମର୍ଥନ କରନ୍ତି ନାହିଁ ମହିଳାମାନଙ୍କ